ବୈନିକ ବୈଜ୍ଞାନିକମାନେ କେତେଗୁଡ଼ିଏ ବିଜ୍ଞାନର ଜିନିଷ ଯେମିତିକି ମୋବାଇଲ୍ ଫୋନ୍ କମ୍ପ୍ୟୁଟର୍ ଟିଭି ରେଡ଼ିଓ ଇତ୍ୟାଦି ଯାହାଦ୍ୱାରା କି ଫୋ ଯେମିତିକି ମୋବାଇଲ୍ ଦ୍ୱାରା ଲୋକମାନେ ଦୂରଦର୍ଶନର ଇଏ ଖବର ପହଞ୍ଚି ପାରୁନଥିଲା ଲୋକମାନେ ଏବେ ଖବର ପହଞ୍ଚ ପହଞ୍ଚି ପାରୁଛି ତା'ପରେ ଏମ୍ ଟିଭି ଦ୍ୱାରା ଦୂରଦର୍ଶନର କିଛି ଲୋକ ବି ଦେଖିପାରୁନଥିଲେ ଦୂରଦର୍ଶନ ଖବର କିଛି କିଛି ଜାଣି ପାରୁନଥିଲେ ଯାହାଦ୍ୱାରା ଟିଭି ଦ୍ୱାରା ବି ଦେଖୁଛନ୍ତି ରେଡ଼ିଓ ଦ୍ୱାରା ବି ଦୂରଦର୍ଶନ ଖବର ମାନେ ଶୁଣାଉଛନ୍ତି ପିଲାମାନଙ୍କର ବି ପଢ଼ାପଢ଼ିର ଅସୁବିଧା ହେଉଥିଲା ଯେମିତି କି ସ୍କୁଲମାନଙ୍କରେ କ୍ଲାସ୍ ବନ୍ଦ ବନ୍ଦ ହେଲେ ସ୍କୁଲମାନଙ୍କରେ ସ୍କୁଲ୍ ବନ୍ଦ ହେଲେ ଯେମିତି ପିଲାମାନେ ମୋବାଇଲ୍ରେ ବି ପାଠ ପଢ଼ି ପାରୁଛନ୍ତି ଅନଲାଇନ୍ କ୍ଲାସ୍ କରି ପାରୁଛନ୍ତି ତ ସେମିତି ସେହିପରି ରେଡ଼ିଓରେ ବି ଲୋକମାନେ ଦୂରଦର୍ଶନ ଖବର ସବୁ ଜାଣି ପାରୁଛନ୍ତି ଶୁଣି ପାରୁଛନ୍ତି ତ କମ୍ପ୍ୟୁଟର୍ ଦ୍ୱାରା ବି ଲୋକମାନେ କିଛି ଅନଲାଇନ୍ ଫର୍ମ ପକେଇ ପାରି ନିଜର କାମ ବି ହାସଲ କରି ପାରୁଛନ୍ତି ତ ସେହିପରି ଅନଲାଇନ୍ କାମ ବି କେତେ କମ୍ପ୍ୟୁଟର୍ ଲୋକମାନେ ସବୁ କରିଛନ୍ତି ଫୋନ୍ରେ ବି କେତେଗୁଡ଼ିଏ ପାଠପଢ଼ା ପିଲାମାନେ ପାଠ ପଢ଼ି ପାଠ ପଢ଼ାଉଛନ୍ତି ଓ ଏହା ଏହା ଏହା ବ୍ୟତୀତ ପିଲାମାନେ ବି ଲାଭଦାୟକ ରହୁଛନ୍ତି ପାଠପଢ଼ି ପାଠ ବି ମଧ୍ୟ ଭଲସେ ପଢ଼ାଉଛନ୍ତି